ଲୋକମାନେ ନିଜ ଦୈନିକ ଜୀବନରେ ଅନେକ କାର୍ଯ୍ୟ କରିଥାନ୍ତି ତାଙ୍କୁ ନିଜ ପାଇଁ ଓ ନିଜ ଖୁସି ପାଇଁ ସମୟ ମିଳିନଥାଏ ଯାହା ଦ୍ୱାରା ଲୋକମାନେ ବହୁତ ଚିଡ଼୍ଚିଡ଼ା ହୋଇଥାନ୍ତି ଓ ନିଜ ଘରେ ସମସ୍ତ ରାଗ ଜାଳିଥାନ୍ତି ଯାହା ଦ୍ୱାରା ଲୋକମାନେ ଙ୍କ ମନ ମଧ୍ୟରେ ଖରାପ ରହିଥାଏ ଲୋକମାନେ ଖେଳ ଖେଳିବା ବା ଟିଭିରେ ଦେଖିବା ଦ୍ୱାରା ତାଙ୍କ ମନ ଖୁସି ହୋଇଥାଏ ଆଜିକାଲି ପିଲାମାନେ ବାହାରେ ଖେଳିବା ଛାଡ଼ି ନିଜ ଫୋନ୍ରେ ଖେଳଗୁଡ଼ିକ ଖେଳୁଛନ୍ତି ଯାହା ଦ୍ୱାରା ତାଙ୍କ ବୁଦ୍ଧିରେ ଓ ଆଖିରେ ଅଧିକ ଖରାପ ପ୍ରଭାବ ପକାଉଛି ଏବଂ ନିଜ ଘରୁ ପଇସା ଖର୍ଚ୍ଚ କରି ଖେଳଗୁଡ଼ିକ ଖେଳୁଛନ୍ତି